ଆମ ଅଞ୍ଚଳରେ ଏଇଠି ପାଖରେ ମେଡ଼ିକାଲ୍ ନାହିଁ ଆମେ କେନ୍ଦ୍ରାପଡ଼ା ଏଇଠୁ ଆମକୁ କୋଡ଼ିଏ କିଲୋମିଟର ରାସ୍ତା ଆମେ ମାନେ ବେଶୀ ମେଜର୍ କେସ୍ ହେଇଗଲାକୁ ଯିବାକୁ ଆମକୁ ବହୁତ ସମୟ ଲାଗୁଛି ସେଇଠି ପହଞ୍ଚିବା ପାଇଁ ପେସେଣ୍ଟର ଅବସ୍ଥା କ'ଣ ହବ କିଛି କହିହଉନି ଆଉ ସେଇଠି ଯାଇ ପହଞ୍ଚିକିରି ତୁରନ୍ତ ଚିକିତ୍ସା କରିବାକୁ ହେଲା ବେଳକୁ ଏମିତି ଦଲାଲ୍ ମାନେ ବି ଅଛନ୍ତି ସାଙ୍ଗେ ସାଙ୍ଗେ ବି ଆମକୁ ଉପଲବ୍ଧ କରାଇ ପାରୁନାହାନ୍ତି ଆମର ହୁଏତ ତାଙ୍କ ସାଙ୍ଗରେ ପାଟି ତୁଣ୍ଡ ବି ହେଇଯାଉଛି ତା'ପରେ ସେମାନେ ଆମେ ବିରକ୍ତି ହେଉଛୁ ତା'ପରେ ସେମାନେ ଆମକୁ ତୁରନ୍ତ ପୁଣି ବ୍ୟବସ୍ଥା କରୁଛନ୍ତି ହେଲେ ବି ଆମକୁ ବହୁତ ସମୟ ସେଇଠି ଯାଉଛି ତେଣୁ ଆମେ ଚାହୁଁଛୁ ଏଇଠି ଆମର ପାଖାପାଖି ଯଦି ଗୋଟେ ଡାକ୍ତରଖାନା ହେଇଯାନ୍ତା ତାହେଲେ ଆମେ ତୁରନ୍ତ ଚିକିତ୍ସା ହେଇପାରନ୍ତୁ ଆଉ କ'ଣ କରିବୁ ଏମିତି ତ ଆମେ ଅସୁବିଧାରେ ରହୁଛୁ ଆଉ ଆମର ମହାମାରୀ ଯେଉଁ ଆସିଥିଲା କରୋନା କରୋନାରେ ମଧ୍ୟ ବହୁତ ଆମେ ଅସୁସ୍ଥ ମାନେ କରିଥିଲୁ ସେତେବେଳେ ବି ଆମକୁ ବହୁତ ମାସ୍କ ହରିକା ପିନ୍ଧିକିରି ବହୁତ ସାବଧାନ ସହିତ ଚଳିବା ପାଇଁ ପଡ଼ୁଥିଲା ଦେହପା ଖରାପ ହେବାରୁ ଆମେ ଏମିତି ତୁରନ୍ତ ମେଡ଼ିକାଲ୍ରେ ପହଞ୍ଚିପାରୁନୁ ପାଖରେ ଆମର ସୁବିଧା ନଥିବାରୁ ଆଉ ତୁରନ୍ତ ଆମ ପାଇଁ କିଛି ସ୍ୱାସ୍ଥ୍ୟ ସେବାର ପାଇଁ ଆମକୁ ଯୋଗାଇ ଦିଆଯାଉ ଆମର ଏଇଭଳିଆ ସବୁ ଅସୁବିଧା ରହୁଛି ଆଉ କୋଭିଡ଼ ସମୟରେ ଯେ ବହୁତ କଷ୍ଟ ବି ଅନୁଭବ କରିଛୁ ଆଉ ଏତିକି ସବୁ ଇଏ ମହାମାରୀରୁ ବି ବହୁତ ଇଏ ରହିଛୁ ବହୁତ ଆଗକୁ ବି ବହୁତ ରୋଗ ବହୁତ ବାହାରୁଛି ତେଣୁ ପାଖାପାଖି ଆମର ରହିଲେ ମେଡ଼ିକାଲ୍ର ସୁବିଧା ଆମେ କିଛି ସ୍ୱାସ୍ଥ୍ୟ ପାଇଁ ଆମେ ସୁବିଧାରେ ରହିପାରିବୁ ଆଉ ସାଙ୍ଗେ ସାଙ୍ଗେ ବି ପାଉନୁ ଆମେ ସେବା ଏସବୁ କଥା ଆଉ